ନବରଙ୍ଗପୁରଠାରେ ପର୍ଯ୍ୟଟକମାନଙ୍କ ପାଇଁ ହୋଟେଲ ହୋଟେଲ୍ର ବ୍ୟବ ବ୍ୟବସ୍ଥା ଅଛି ସେଠାରେ ଖାଇବା ପାଇଁ ଭାତ ଡାଲି ଏବଂ ଚିକେନ୍ ଏସବୁ ଦିଆଯାଇଥାଏ ଏବଂ ଜୁସ୍ ବ୍ୟବସ୍ଥା ଅଛି ଏବଂ ସେଠାରେ ଫ୍ରି ୱାଇଫାଇର ଲାଭ ଉଠେଇପାରିବେ ଏବଂ ସେଠାରେ କମ୍ ପଇସାରେ ରହିପାରିବେ ସେଇଥିପାଇଁ ପର୍ଯ୍ୟଟକମାନଙ୍କ ପାଇଁ ଏସବୁ ହୋଟେଲ୍ ତିଆରି କରାଯାଇଛିି ସେ ହୋଟେଲରେ ପ୍ରାୟ ଚାଳିଶଟି ଚାଳିଶଟି ରୁମ୍ ଅଛି

ପାର୍କିଂ ପାଇଁ ଭଲ ଖୋଲା ଜାଗାଠି ଅଛି